ଦୈନଦିନ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ସାଧାରଣତଃ ଖଣ୍ଡବାକ୍ୟ ଏବଂ ରୂଢ଼ି ଗୁଡ଼ିକ ହେଲା ନାଟର ଗୋବର୍ଦ୍ଧନ ଏ ଘର ମାଉସୀ ସେ ଘର ପିଉସୀ କଙ୍କଡ଼ାକୁ ଗୋଳିପାଣି ଅନ୍ଧର ଲଉଡ଼ି ଓଳିଆରୁ ପଡ଼ି ଗଜା ଅସିଆ କାଳର ମସିଆ ଅଣ୍ଟିଛୁରୀ ତଣ୍ଟିକାଟେ ନ ଦେଖିଲା ଓଉ ଛଅପଟା